ହ୍ୟାଲୋ ଭାଇ ଆମେ ଯେଉଁ ଏବେ ଯେଉଁ ପିଜ୍ଜା ଆଉ ବର୍ଗର୍ ଦୁଇଟା ଯାକ ଅର୍ଡ଼ର୍ କରିଥିଲୁ ଚାରି ଜଣ ସାଙ୍ଗ ଅର୍ଡ଼ର୍ କରିଥିଲୁ ଆପଣ ପୁଅ ଆସିକି ଯେଉଁ ପାର୍ସଲ୍ ଦେଇକି ଗଲେ ବାପୁଜୀ ନଗରରେ ସେଟା ବୋଧ ହୁଏ ବାସି ଜିନିଷ କାହିଁକିନା ସେଟା ଆମେ ଏବେ ଖୋଲିଥିଲୁ ସେଟା ବାସ୍ନା ହେଉଛି ଯେ ଯେମିତି ମାନେ ବାସି ଜିନିଷ ସେମିତି ବାସ୍ନା ଟେଷ୍ଟ ନାଇଁ ପାଣି ଫାଟି ଗଲାଣି ଆମର ଯେଉଁ ପିଜ୍ଜାଟା ପାଣି ଫାଟି ଯାଇଛି ତ ଗନ୍ଧ ହେଉଛି ହଁ ସେଟା ବୋଧେ କାଲିର ବୋଧେ ଜିନିଷ ଆପଣ ଦେଇ ଦେଇଛନ୍ତି ଆଉ କାହିଁକିନା ଖରାପ ଜିନିଷ ଏତେ

ଆପଣ ସେଟା ଏକ୍ସଚେଞ୍ଜ କରି ଦିଅନ୍ତୁ ଆମେ ସେ ଜିନିଷ ରଖିଛୁ ଖାଇନୁ କିଛି କରିନୁ ସେମିତି ଥୁଆ ହୋଇଛି ହଁ ତାକୁ ଗୋଟେ କାମ କରନ୍ତୁ ଏଇଟା ଏକ୍ସଚେଞ୍ଜ କରି ଦିଅନ୍ତୁ ନହେନେ ଆମକୁ ପଇସା ରିଟର୍ଣ୍ଣ ଦେଇ ଦିଅନ୍ତୁ ନହେନେ ଆମେ ରେଟିଙ୍ଗ୍ ଆପଣଙ୍କୁ କମ୍ ଦେଇଦବୁ ବୁଝି ପାରୁଛନ୍ତି ତ ରେଟିଙ୍ଗ୍ କମ୍ ଦେଲା ମାନେ କଣ ହବ ଆପଣଙ୍କର ଆଉ ସେ ଜିନିଷ ଆଉ କେହି ମାନେ ସମସ୍ତେ ରେଟିଙ୍ଗ୍ କମ୍ ଦେଖିକି ଆଉ କିଏ ଅର୍ଡ଼ର୍ କରିବେନି ହଁ ଠିକ୍ ଅଛି ଠିକ୍ ଅଛି ସେଟା ରିଟର୍ଣ୍ଣ କରେଇ ନିଅନ୍ତୁ